ଆମର୍ ସମ୍ବଲପୁରୀରେ ସମ୍ବଲପୁରୀ ନୃତ୍ୟ ହେଉଛି ଆରୁସ୍ ସବୁ ଜିନିଷ୍ର ତାମାନେ ଖେଳ କୁଦ ନୁଁ ନେଇ କରି ଆମର୍ ସମ୍ବଲପୁର୍ ଏରିଆରେ ନାଚ ଗୀତ କମେଡ଼ି ସବୁ ଯାହା ବି କିଛି ହଉଛେ ଆମ ସମ୍ବଲପୁରରେ ସବୁ ଭଲ୍ ଭଲ୍ ହେଉଛି ଆମରି ସମ୍ବଲପୁରୀ ନୃତ୍ୟ ହଉଛେ ସମ୍ବଲପୁରୀ ଗାନା ବାଜ୍ନା ସବୁ ନେଇକରି ବିଭିନ୍ନ ଜାଗାରେ ଭି ଏନ୍ତା କଳା ପ୍ରଦର୍ଶନ୍ କରୁଛନ୍ ସବୁ ଆରୁ କଲାହାଣ୍ଡିରେ ବି ହେଉଛି ବଲାଙ୍ଗୀରିରେ ବି ହଉଛେ ସବୁ ଜିଲ୍ଲାରେ ବି ଏସବୁ ଜିନିଷ୍ମାନେ ହୋଇପାରୁଛି ବିଭିନ୍ନ ପ୍ରକାରରେ ନୂଆ ନୂଆ ଜିନିଷ୍ମାନେ ହେଇ ପାରୁଛେ ଗୀତ୍ ନାଚ୍ ଫିଲ୍ମ ଦୁନିଆରେ ଗୀତ୍ ବି ହଉଛେ ଓଡ଼ିଆ ସିନେମାର ଗୀତ ବି ହଉଛେ ଆରୁ ନାଟ୍ ପାଲା ବି ସବୁ ହେଉଛି ବିଭିନ୍ନ ପ୍ରକାରର ଆମରି ସମ୍ବଲପୁରୀର ଆମେ ସବୁ ନାଚି ଡ଼େଗି ସବୁ ପ୍ରକାରର ବିଭିନ୍ନ ପ୍ରକାରର ଆମେ ସବୁ ବି କରି ପାରୁଛୁଁ ଆରୁ ଯେନ୍ ଜାଗା ଭିଁ ଯେଉଛୁଁ ଆମେ ଭଲ୍ କଲା ରଖିକରି ଆଉସୁଁ ନା ରଖିକରି ଆଉସୁଁ ଆରୁ ଆମର ଦେଖ୍ବାର୍ ଲାଗି ଲୋଗ୍ ବହୁତ୍ ପସନ୍ଦ କରୁଛନ୍ ସମ୍ବଲପୁରୀ ନାଚ୍ ଗୀତ୍ ଡ଼୍ୟାନ୍ସ ବି ହଉ ଯାଆଁଣା ବି ହଉ ସମସ୍ତେ ଦେଖ୍ବାର୍ ଲାଗି ଆଗ୍ରହ ହେଉଛନ୍